ଯେମିତିକି ଆପଣ ଦେଖନ୍ତୁ ଗରମ ଦିନେ ଗରମରେ ଯଦି ବିଜୁଳି କାଟିଦେବେ ଏତେ ଗରମ ଅଛି ଗରମ ଋତୁରେ ବିଜୁଳି କାଟିଦେଲେ ଆମେ କେମିତି ରହିବୁ କେମିତି କ'ଣ କରିବୁ ଶୋଇପାରିବୁ ନାହିଁ ରାତିରେ ଆଉ କ'ଣ ଫ୍ୟାନ୍ ନ ଲଗେଇଲେ ଆମେ କେମିତି ରହିବୁ ଦେଖନ୍ତୁ ଯେମିତିକି ଏତେ ଖରା ହେଉଛି ଆପଣ ତ ଜାଣିପାରିବେ ଏତେ ଖରାରେ କେମିତି ରହିବେ ଆଉ ବିଜୁଳି କାଟିଦେଲେ ତାଙ୍କେ ଆଉ ଯେମିତି ଦେଖନ୍ତୁ ବର୍ଷା ଋତୁରେ ବର୍ଷା ଋତୁରେ ବି ଆମକୁ ପ୍ରୋବ୍ଲେମ୍ ହେଉଛି ବହୁତ ସମସ୍ୟା ହେଉଛି ବହୁତ ଆମେ କେମିତି କ'ଣ କ'ଣ କରିବି ସେଇଠି କ'ଣ ଖାଇ କ'ଣ ରାତିି କିଛି ଦେଖାଯିବ ନାହିଁ ଆଉ ପକାମକଡ଼ ଥିବ କିଛି ଦେଖିପାରିବ ନାହିଁ ବିଜୁଳି ନଥିଲେ ଆମେ ବିଜୁଳି ଆମକୁ ଆବଶ୍ୟକ ଦରକାର ବର୍ଷା ଋତୁୁର ଆଉ ଗରମ ଋତୁରେ ଆଉ ଅଲଗା ଋତୁରେ ନହେଲେ ବି ଚଳିବ